ଆମ ଅଞ୍ଚଳରେ କିଛି ପ୍ରାକୃତିକ ସମ୍ପଦ ଯାହାକୁ ବ୍ୟବସାୟିକ କାର୍ଯ୍ୟାଳାପ ପାଇଁ ବ୍ୟବହାର କରିଯାଇପାରିବ ଏହି ଏହି କିଛି ଗୁଡ଼ିକ ଯାହା ଆମ ଅଞ୍ଚଳର ପ୍ରାକୃତି ସମ୍ପଦ ଯାହାକୁ ବ୍ୟବସାୟିକ କାର୍ଯ୍ୟଳୟ ପାଇଁ ବ୍ୟବହାର କରାଯାଇପାରିବ ଚାଟିକଣାରେ ଉପସ୍ଥିତ ଗଦ ଗଦା ୱାଟର୍ ଫଲ୍ ସେହି ଜାଗାକୁ ଟିକେ ମରାମତ କରିକି ଏକ ରିସୋର୍ଟ ଆମେ କରିପାରିବୁ ଯେଉଁଠିକି ଏକ ପ୍ଲେ ଗ୍ରାଉଣ୍ଡ ହେବ ୱାଟର୍ ସ୍ଲାଇଡ଼ର୍ ଏବଂ ତାହା ଏକ ଟୁରିଷ୍ଟ ପ୍ଲେସ୍ ମଧ୍ୟ ଅଟେ ସବୁଦିନ ଭିନ୍ନ ଭିନ୍ନ ଜାଗାରୁ ଅନେକ ଲୋକ ଆସନ୍ତି ତାହାର ଫାଇଦା ଉଠାଇବାକୁ ଯଦି ଆମେ ସେହିଠିରେ ଏକ ୱାଟର୍ ସ୍ଲାଇଡ଼୍ ପ୍ଲେ ଗ୍ରାଉଣ୍ଡଟା ଆମେ କରିଦେଲେ ତାହା ଆମ ଖର୍ଚ୍ଚ ବଢ଼ାଇଦେବ ଯେମିତି କି ଏକ ରେଷ୍ଟୁରାଣ୍ଟଟା ତା'ପାଖରେ ପୁଣି ଏକ ଲଜ୍ କରିଦେଲେ ବାହାର ବାହାରରୁ ଅନେକ ଯାତ୍ରୀ ଆସନ୍ତି ଯିଏ କି ବିଶ୍ରାମ ନେଇପାରିବେ ଓ ଛୋଟ ଛୁଆମାନେ ୱାଟର୍ ସ୍ଲାଇଡ଼୍ରେ ଆନନ୍ଦ ମଜା ଉଠାଇପାରିବେ ପୁଣି ଆଉ ଆମ ଗାଁ ପାଖରେ ଏକ ନେଳିଆ ବନ୍ଧ ଅଛି ଯାହାକି ବହୁତ ସମୟ ଆଗରେ ଏକ ମାଛ ଚାଷ ପାଇଁ ବ୍ୟବହାର ହେଉଥିଲା କିନ୍ତୁ ଏବେ କିଛି ସମସ୍ୟା ପାଇଁ ତାହା ବନ୍ଦ ପଡ଼ିଅଛି ସେଇ ବନ୍ଧଟାକୁ ଟିକେ ସଫା କରିକି ସେଠି ଚାରା ପକାଇକି ମାଛ ଚାଷ କଲେ ବହୁତ ଲାଭ ହେବ ପୂର୍ବେ ବହୁତ ଚାଷୀ କରୁଥିଲେ କିନ୍ତୁ କିଛି ଏକ କାରଣ ପାଇଁ ତାହା ହେଇପାରୁନାହିଁ ତ ତାହାଟି ଆମକୁ ବହୁତ ଲାଭ ମିଳିପାରେ ଏବଂ ଏକ ହଟ୍ ସ୍ପ୍ରିଙ୍ଗ ଅଛି ଆମ ଗାଁରେ ଯାହାକି ଜାପାନୀଜ୍ରେ ବହୁତ ଫେମସ୍ କିନ୍ତୁ ସେଡ଼ା ଯଦି ଆମେ କରିବା ତ ଆମକୁ ନାହିଁ କେବଳ ଲାଭ ମିଳିବ କିନ୍ତୁ ପୁରା ପୃଥିବୀ ସାରା ଲୋକ ଆସିପାରନ୍ତି ସମ୍ଭାବ ଅଛି କାରଣ ହଟ୍ ସ୍ପ୍ରିଙ୍ଗ ବହୁତ କମ୍ କା ମିଳେ ତାହା ଏଇ ତାହା ଏଇ କାମ ସେ ସଦାବେଳେ ଗରମ ପାଣି ଉତ୍ପାଦ କରେ ଯାହାକି ଆମ ଶୀତ ମାସରେ ବହୁତ ଆନନ୍ଦମୟ ଗାଧୋଇବାକୁ ମିଳେ ପୁଣି ଆଉ ଅନେକ ଜିନିଷ ଅଛି ଯାହାକି ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ଯାହାକୁ ବ୍ୟବସାୟିକ କଲେ ଆମକୁ ବହୁତ ଲାଭ ମିଳିବ ପୁଣି ଏତେ କିଛି